ହଁ କାଟିପାରିବି ରେଟ୍ ଆପଣ ଷ୍ଟାଇଲିସ୍ ରେଟ୍ କଲେ ମିନିମମ୍ ଦୁଇଶହ ଟଙ୍କା ପଡ଼ିବ

ନର୍ମାଲ କାଟିଲେ ପଚାଶ ଟଙ୍କା ପଚାଶ ଟଙ୍କା ରହୁଛି

ଆପଣଙ୍କର ଦୁଇଶହ ଟଙ୍କା ପଡ଼ିବ ମ୍ୟାଡ଼ାମ୍ କାହିଁକିନା ଦେଖନ୍ତୁ ନାଇଁ ମ୍ୟାମ୍ ପାଞ୍ଚବର୍ଷର ପିଲା କାଟିଲେ ବରଂ ବେଶି ପଇସା ଦରକାର ନା ଛୋଟ ଛୁଆଙ୍କୁ କାଟିବା ଚୁଟି କାଟିବା ଟିକିଏ ପରିଶ୍ରମ ହୁଏ ତେଣୁକରି ଆମେ ଦୁଇଶହ ଟଙ୍କା ଚାର୍ଜ ରଖିଛୁ

ତେଣୁକରି ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଆପଣ ଆସନ୍ତୁ ଆମର ଦେଖିବେ ଆମକ ଯେଉଁ ଦୋକାନର ସବୁ ପରିବେଶ ତା'ପରେ ଆପଣ କଥା ହେବେ

ଯେଉଁ ଷ୍ଟାଇଲ୍ ଆଜିକାଲି ଯେଉଁ ଷ୍ଟାଇଲ୍ ଆମର ଅଛି କ୍ୟାଟଲଗ୍ ସେ କ୍ୟାଟ୍ ହଁ କ୍ୟାଟଲଗ୍ ଅନୁଯାୟୀ ତେଣୁକରି ତ ପଇସା ନିଆଯାଉଛି ମ୍ୟାଡ଼ାମ୍ ଦୁଇଶହ ଟଙ୍କା କ୍ୟାଟଲଗ୍ ଅନୁସାରେ ଆପଣ ଆଜ୍ଞା ଆମର ସପ୍ଟା ରାତି ନଅ ପର୍ଯ୍ୟନ୍ତ ଖୋଲା ରହୁଛି ମିନିମମ୍ ତ ଘଣ୍ଟାଏ ନିଶ୍ଚିତ ଭାବେ ନାଇଁ ନାଇଁ ଅଲଗା କିଛି ଚାର୍ଜେସ୍ ନାହିଁ ମ୍ୟାମ୍ ଟୋଟାଲ୍ ଦୁଇଶହ ଟଙ୍କାରେ ଆମେ କାଟିବୁ ଆପଣ ଆସନ୍ତୁ ବା କଥା ହେଲେ କଟା ଦେଖିସାରିଲା ପରେ ଆପଣ କଥାହେବେ କେମିତି ଡିସକାଉଣ୍ଟ ଆସନ୍ତୁ ମ୍ୟାଡ଼ାମ୍ ମୁଁ ମନା କରିନି ଆପଣ ଦେଖନ୍ତୁ ଡିସକାଉଣ୍ଟ ଆପଣଙ୍କ ଯେତିକି ସମ୍ଭବ ହେବ ଆମେ ଦେଇପାରିବୁ